ଆମ ଗାଁରେ ଆମେ ଧାନ ଚାଷ କରୁ କୃଷି ଉତ୍ପାଦନ କରୁ ଯେଉଁଟା କି ମୁଗ ବିରି କୋଳଥ ହରଡ଼ ଡ଼ାଲି ଏମିତି ବହୁତ ପ୍ରକାର ଜିନିଷ ଡ଼ାଲି ଚାଷରେ ବହୁତ କାମ କରୁ ଆମେ ଏବେ ଯେଉଁଟା କି ଚାଲିଛି ମଣ୍ଡିରେ ଚାଲିଛି ଧାନ ଯେଉଁଟା କି ମଣ୍ଡିକୁ ନେଇ ସୋସାଇଟିକୁ ନେଇକିନା ଧାନ ଅମଳ କରିକିନା ସୋସାଇଟିକି ନେଉଛୁ ସୋସାଇଟିରେ ଦେଉଛୁ ବହୁତ ବଢ଼ିଆ ଚାଲିଛି ଯେଉଁଟା କି ଏବେ ଆମ ଯେଉଁ ଗାଈ ଗୋରୁ ଯେଉଁଟା କି ଆମେ ଚାଲିଛୁ ଯେଉଁଟା କି ସୁବିଧା ପାଉଛୁ ସେଇଟା ବି ବହୁତ ବଢ଼ିଆ ଚାଲିଛି ପଶୁ ପକ୍ଷୀ ଯେଉଁଟା କି ଏବେ ଆମେ କୁକୁଡ଼ା ଚାଷ କରୁଛୁ ସେ କୁକୁଡ଼ା ଚାଷରେ ବହୁତ ଉତ୍ପାଦନ ହୋଇଛି ବହୁତ ବଢ଼ିଆ ଚାଲିଛି ଚାଷକାମ କଲେ ବି ଚାଷରେ ପାଉଛି ଚାଷ କାମ ସରିଲେ ଏଇ କାମକୁ ଯାଉଛୁ ଯେଉଁଟା କି ଆମ ପଶୁ ଯେଉଁଟା କି ବ୍ରଏଲର୍ ଫାର୍ମ କରିକିନା ସବୁଠି ବହୁତ ଉତ୍ପାଦନ ହେଉଛି ଯେଉଁଟା କି ଗାଈ ଗୁହାଳରେ ଯେଉଁଟା ସୁବିଧା ମିଳୁଛି ବ୍ରଏଲର୍ ଫାର୍ମ ଯେଉଁଟା ଖୋଲୁଛୁ ସେଇଟା ବି ପୁରା ସବସିଡ଼ିରେ ମିଳୁଛି ବହୁତ ଗୁଣେ ଚାଷ ବଜାରକୁ ଆଣିକିନା ବି ସେଇଟା ଦିଆଯାଉଛି ବହୁତ ବଢ଼ିଆରେ ଚାଲିଛି ଚାଷ କାମଟା